ହ୍ୟାଲୋ ଏଇଟା ବିକାଶ ହୋଟେଲ ଲାଗିଛି ତ ମୁଁ ବଉଦରୁ ସୁହାସିନୀ ଖମାରୀ କହୁଥିଲି ଆଉ ମୁଁ ଯେଉଁ ଖାଇବା ଅର୍ଡ଼ର କରିଥିଲି ସେଇଟା ଭାତ ଡାଲି ଖଟା ପନିର୍ ମାଛ ସେଇଟା ଏକାଠି ସବୁ ମିଶି ଯାଇଛି ଆଉ ଭାତ ଭାତ ଜାଗାରେ ନାହିଁ ଆଉ ସେଥିରୁ ମାଛ ବି ଢଳି ପଡ଼ିଛି ଆଉ ସେମିତି କଣ ମା ମଣିଷ ଖାଆନ୍ତି ଆଉ ମୁଁ ଏ ଖାଇବାଟାକୁ ଫେରେଇ ଦେଉଛି ରଖୁଛି